ଆମ ଘରେ ବ୍ୟବହାର କରାଯାଉଥିବା ରୋଷେଇ ସାମାନ ଗୁଡ଼ିକ ହେଉଛି ରସ କଡ଼େଇ ପିଠା ପାତିଆ ତାୱା ହାଣ୍ଡି ଡେକ୍ଚି ଇତ୍ୟାଦି ରସ ଆମର ବ୍ୟବହାର କରାଯାଇଥାଏ ଭାତ ଘାଣ୍ଟ ଇତ୍ୟାଦି ବନେଇବାରେ ଏବଂ କଡ଼େଇ ଭଜାଭଜି ତରକାରୀ ବନେଇବାରେ ସାହାଯ୍ୟ କରିଥାଏ ତାୱା ପିଠା ଆମ ଘରେ ବ୍ୟବହାର ହଉଥିବା ବାର ମାସରେ ତେର ପର୍ବ ଘରେ ପାଳନ କରାଯାଉଥିବା ଟାଇମ୍ରେେ ତାୱାରେ ପିଠା ବନେଇବାରେ ଦରକାର ହୁଏ ବେଲା ପିଠା ପାତିଆରେ ଆମେ ଘଣ୍ଟା ଘାଣ୍ଟି କାର୍ଯ୍ୟ କରିଥାଉ କଢ଼େଇରେ ଆମେ ପିଠା ଛାଣା ଛଣି ଏବଂ ଚିପ୍ସ ସବୁ ଟାଇପ୍ର ଜିନିଷ କରିଥାଉ ତାୱାରେ ବି ମଧ୍ୟ ଆମେ ପିଠଉ ଭଜା କରିଥାଉ ସହଜ ଉପାୟରେ ଚାଉଳ ବାଟିକି ପିଠଉ ଭଜା ବନାଇ ଥାଏ ପ୍ରେସର୍ କୁକର୍ରେ ଆମେ କାଞ୍ଜି ସିଝା ସିଝେଇ ମଧ୍ୟ କରିପାରି ଥାଉ ସହଜ ଉପାୟରେ ଶାଗ ଶାଗ ଭଜା ମଧ୍ୟ କରିଥାଉ ଡାଲି ମଧ୍ୟ କରାଯାଇଥାଏ ଡାଲମା ଡାଲି ଇତ୍ୟାଦି ସବୁ ବନାଯାଇ ଥାଏ ଆମ ଓଡ଼ିଶାରେ ପାରମ୍ପାରିକ ଖାଦ୍ୟ ହେଉଛି ଡାଲମା ଯାହାକି ପୁରୀ ଜଗନ୍ନାଥ ଧାମରେ ମଧ୍ୟ ୟୁଜ୍ କରାଯାଇଥାଏ ପୂଜା ପାଇଥାଏ